ହଁ ଉଦ୍ୟୋଗୀ ମାନଙ୍କ ପାଇଁ ଭାରତ ଏକ ଉଜ୍ୱଳ ଯୁଗ ସୃଷ୍ଟି କରୁଛି ବୋଲି ମୁଁ ଭାବୁଛି କାହିଁକି ନା ନା ଆମ ଅଞ୍ଚଳରେ ବା ଆମ ଦେଶରେ ବହୁତ ବେକାର ଯୁବକ ଯୁବତୀ ରହିଥାନ୍ତି ସେମାନଙ୍କର କୌଣସି ରୋଜଗାର କ୍ଷମ ନଥାଏ ତେଣୁ ଏହି ସବୁକୁ ସେମାନେ କେମିତି ରୋଜଗାରଶୀଳ ହେବେ ନିଜର ଗୁଜରାଣ ମେଣ୍ଟାଇବେ ଏହି ସବୁକୁ ଆଖି ଆଗରେ ରଖି ଆମର ପ୍ରଧାନମନ୍ତ୍ରୀ ଅନ୍ୟ ଦେଶର ସରକାର ମାନଙ୍କ ସହିତ କଥାବାର୍ତ୍ତା ହୋଇ ସେ ଏହିସବୁ ମାନେ କମ୍ପାନୀ ଗୁଡ଼ିକ ସ୍ଥାପନ କରିଛନ୍ତି କ'ଣ ନା ଗୋଟିଏ ସେଥିମଧ୍ୟରୁ ହେଲା ଜିନ୍ଦଲ ବିର୍ଲା କୋକାକୋଲା ମ୍ୟାଗି ବ୍ରିଟାନିଆ ଇତ୍ୟାଦି ଏହି ସବୁମାନଙ୍କରେ ଯେମିତି ଆମର ଯୁବକ ଯୁବତୀମାନେ ତାଙ୍କର ପାରି ମାନେ ପରିଶ୍ରମ କରି ତାଙ୍କର ପାରିଶ୍ରମକ ପାଇ ସେ ଲାଭ ମାନେ କ'ଣ ନିଜର ଗୁଜରାଣ ମେଣ୍ଟାଇବେ ଆଉ ଆଉ କ'ଣ ନା ନୂଆ ବ୍ୟବସାୟ ସମର୍ଥନ କରିବା ପାଇଁ ସରକାର ମଧ୍ୟ ସାହାଯ୍ୟ କରୁଛି କେମିତି ନା ଆମର ଆମ ଅଞ୍ଚଳର ଲୋକମାନେ କେମିତି ମାନେ କମ ସୁଧରେ ବା କମ ଋଣରେ ନେଇକରି ଟଙ୍କା ସେମାନେ କ'ଣ କରୁଛନ୍ତି ମାନେ ଯାଗା ବି ଦେଉଛନ୍ତି ଦେଇକରି ସେମାନେ ତାଙ୍କର ରୋଜଗାର କ୍ଷମ କରିବା ପାଇଁ ସେମାନେ ମଧ୍ୟ ମାନେ ଏହିଭଳି ଭାବରେ ସରକାର ସାହାଯ୍ୟ କରୁଛି